ମୁଁ ଗଛ ଲଗାଏ ଏ ଗେଣ୍ଡୁଗଛ ବାଡ଼ିରେ ଗେଣ୍ଡୁ ଗଛ ଲଗାଏ ଏବଂ ମଲ୍ଲୀଗଛ ଲଗାଏ ଏବଂ ଲାଜକୁଳୀଲତା ବି ଲଗାଏ ବିଭିନ୍ନପ୍ରକାର ଫୁଲ ମୁଁ ଚାଷକରେ